ଆମ ଅଞ୍ଚଳରେ ଏକ ନୃତ୍ୟ ପରିବେଷଣ ବା ସେଇଟାର ମାଷ୍ଟର୍ ନୃତ୍ୟ ପରରିିବେଷଣ କରିଥିଲେ ଯାହାକି ମୁଁ ଆମ ଘରର ଲୋକଙ୍କ ପାଖରୁ ପରାମର୍ଶ ନେବାକୁ ଯାଇ କହିଥିଲି ହେଲା ଘର ଲୋକ ମଧ୍ୟ କେହିିବି ଇଛା କରି ନଥିଲେ ବା ମୋତେ ମନା କରିବାରୁ ମୁଁ ଘରଲୋକଙ୍କ ବହୁତ ଅନୁରୋଧ କରିଥିଲି ଏହି ନୃତ୍ୟ ଶିଖିବା ଦ୍ୱାରା ମୁଁ ଏତେ ଦୂର ଆସିବି ବୋଲି ଜାଣିନଥିଲି ନୃତ୍ୟ ନୃତ୍ୟ ଶିଖିବାରେ ମୋର ବହୁତ ଇଚ୍ଛା ହେ ନୃତ୍ୟ ନୃତ୍ୟ ଯାହାକି ମୋ ଶିଖିବା ଦ୍ୱାରା ମୋ ଘର ଲୋକ ମୋତେ ସ୍ୱୀକାର କରୁନଥିଲେ କିମ୍ବା ଇଚ୍ଛା କରୁନଥିଲେ ନୃତ୍ୟ କରିବାକୁ ସମସ୍ତ ଘର ଲୋକ ମନା କରୁଥିଲେ କିନ୍ତୁ ମୁଁ ଘର ଲୋକ କଥା ନ ମାନି ନ ଶୁଣି ଆମ ଅଞ୍ଚଳରେ ସେ ଶିଖାଉଥିବା ନୃତ୍ୟ ବା ମାଷ୍ଟର୍ ପାଖକୁ ଯାଇ ମୁଁ ଶିଖିଥିଲି ବା ସେଇଟା ନୃତ୍ୟ ମଧ୍ୟ ଭଲ ଭାବରେ ଶିଖାଉ ଥିଲେ ବା ମୁଁ ତାକୁ ଧ୍ୟାନର ସହ ନୃତ୍ୟ ଶିଖିଥିଲି ତା ଶିଖିବା ଦ୍ୱାରା ଆମ ଅଞ୍ଚଳରେ ଏକ ଅଧିବାସନ ହେଲା ସ୍ଥାନୀୟ ଲୋକ ଏଠାରେ ସମସ୍ତ ଅଞ୍ଚଳର ଲୋକ ଆସି ଜମା ହୋଇଥିଲେ ସେଇ ଅନୁଷ୍ଠାନରେ ମୁଁ ନୃତ୍ୟ କରିଥିଲି ଏବଂ ଲୋକଙ୍କ ମଧ୍ୟରୁ ବି ପ୍ରୋତ୍ସାହିତ ହୋଇଥିଲା ମଧ୍ୟ ବଡ଼ ବଡ଼ ଲୋକ ବା ଅଫିସର୍ ମାନେ ବି ଆସିଥିଲେ ବା ସେଠାରେ ମଧ୍ୟ ମୋତେ ପ୍ରାଇଜ୍ ଦେଇଥିଲେ ଲୋକର ଲୋକ ମଧ୍ୟ ସେଠାରେ ଦେଖିକି ମୋତେ ବହୁତ ଉତ୍ସାହିତ ମୋତେ କହିଥିଲେ ଯେ ଆମେ ବୁଲଥିଲୁ ତତେ ନୃତ୍ୟ ଶିଖିବା ପାଇଁ ମନା କରୁଥିଲୁ ତୋ ନୃତ୍ୟ ଦେଖି ଆମେ ଆଜି ବହୁତ ଖୁସି ବା ଆମ ଘରର ନାଁ କରିଛୁ ଏହାଦ୍ୱାରା ନୃତ୍ୟ ଶିଖିବାକୁ ମଁ ମାଷ୍ଟର୍ ପାଖକୁ ଯାଇ ଭଲ ସେ ଶିଖିକିରି ଏହି ସବୁ ସ୍ଥାନକୁ ଆସିଛି